ପହଁରିବାର ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍କୁ କେଉଁ ଲାଭ ମିଳିଥାଏ ଶ୍ୱାସକ୍ରିୟା ନିମନ୍ତ୍ରଣରେ ପହଁରିବା ପାଇଁ କିପରି ସାହାଯ୍ୟ କରେ ପହଁରିବା ଦ୍ୱାରା ଆମର ଶରୀର

ସାମଗ୍ରିକ ବିକାଶ ହୋଇଥାଏ ପହଁରିବା ଦ୍ୱାରା ଆମର ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ଆମ ଶରୀର ସ୍ୱାସ୍ଥ୍ୟ ରହିଥାଏ ଆମେ ପହଁରିବା ଦ୍ୱାରା ରକ୍ତ ସନ୍ତରଣ କ୍ଷମତା ହୋଇଥାଏ ପହଁରିବାର ଦକ୍ଷତା ପରେ ବଢ଼ିଥାଏ ଶ୍ୱାସକ୍ରିୟା ନିମନ୍ତ୍ରଣରେ ଆମକୁ ପାଣିରେ ଭାସିବା ଭାସି ରଖିଥାଏ ସାହାଯ୍ୟ କରେ ଆମେ ଶ୍ଵାସକ୍ରିୟା ନିୟନ୍ତ୍ରଣ କରେ ପହଁରିବା ପହଁରିବାକୁ ହେଲେ ଆମକୁ ଶ୍ୱାସକ୍ରିୟା ନିୟନ୍ତ୍ରଣ କରିବାକୁ ଯେମିତି ହେଲେ ଶିଖିବାକୁ ପଡ଼ିବ